ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ଘରଣୀ ମାନେ ରୋଷେଇ କରିବାକୁ ସତର୍କ ହୁଅନ୍ତି

ରୋଷେଇ ମୋତେ କରିବାକୁ ବହୁତ ଇଚ୍ଛା ଏହି ସବୁ ପଦବୀରୁ ରକ୍ଷା କରିବା ପାଇଁ ଆମେ ସତର୍କତା ଅବଲମ୍ବନ କରିବା ଉଚିତ୍